ଆଚ୍ଛା ଇଏ ଆପଣ ମୁଁ ଗୋଟେ ଫାର୍ମ୍ ହାଉସ୍ କରିଛି ମୋର ସେଠି ବଡ଼ ପରିବାପତ୍ର ସବୁ ହେଉଛି ଆପଣ ଆମର ମୋ'ର ଏଠି ବାଇଗଣ କୋବି ଭେଣ୍ଡି ବିଲାତି ଝୁଡ଼ଙ୍ଗ ବିନ୍ସ ଏଇଭଳି ସବୁ ପରିବା ହେଉଛି ଆପଣ ବର୍ତ୍ତମାନ ନେବେ କି ମୋ'ର ପରିବା କିଛି ମୁଁ ଆପଣଙ୍କୁ ଦେବା ପାଇଁ ଚାହୁଁଛି ମୁଁ ଆଉ ବିକିବି କେଉଁଠି ଦେଖନ୍ତୁ ଏଠି ମୁଁ ବାଇଗଣ ଆମ ଗାଉଁଲିରେ ବିକୁଛି ଚାଳିଶ୍ ଟଙ୍କା କେଜି କୋବି ଏ ବନ୍ଧା କୋବି ଅଛି କେଜି ଅଛି ପଚିଶ ଟଙ୍କା ଝୁଡ଼ଙ୍ଗ କେଜି ଅଛି ଷାଠିଏ ଟଙ୍କା ବିଲାତି କେଜି ଅଛି ତିରିଶ ଟଙ୍କା ଆମ ଏଇ ଲୋକାଲ୍ରେ ଚାଲିଛି ଆପଣ କେତେରେ ନେବା ପାଇଁ ଚାହୁଁଛନ୍ତି କହୁନାହାନ୍ତି ମୋତେ ଟିକିଏ ନାଇଁ ଆମର ତ ସତେଜ ମୁଁ ବାଡ଼ିରୁ ତୋଳିକି ଦେବି ମୋ ଫାର୍ମ ହାଉସରୁ ମୁଁ ତୋଳିକି ଦେବି ଆପଣ ଆସିବେ ଯଦି ନ ଆସିବେ ମୁଁ ନେଇକି ଆପଣଙ୍କ ପାଖରେ ପହଞ୍ଚାଇଦେଇ ପାରିବି କିନ୍ତୁ ମୁଁ ଏଇ ଗାଉଁଲିରେ ତ ଏତିକି ନେଉଛନ୍ତି ମୁଁ ଯଦି ଦେବି ଆପଣ ମାନେ ସେଇ ଚାରି ପାଞ୍ଚ ଟଙ୍କା ଲେଖାଏଁ କିଲୋ ଉପରେ କାଟିଦେଲେ ଚଳିବ ଆଉ ଆପଣ ଯଦି କହିବେ କୋଡ଼ିଏ ଟଙ୍କା କିଲୋ ମୁଁ କ'ଣ ଦେଇପାରିବି ଆଜ୍ଞା ଚାଷ କଲା ବେଳକୁ କେତେ କଷ୍ଟ ହେଉଛି ଦେଖନ୍ତୁ ବିଷ ଲାଗୁଛି ସେଥିରେ ପାଣି ଲାଗୁଛି ବହୁତ କିଛି କଷ୍ଟ ହେଉଛି ତେଣୁ ସେଇ ହିସାବରେ ଆପଣ ମାର୍କେଟ୍ର ଯାହା ଚାଲିଛି ସେଇ ଅନୁସାରେ ଟିକେ କହିଲେ ମୁଁ ଆପଣଙ୍କୁ ଦେଇ ଦେଇପାରିବି କମରେ ଦେଲେ ମା ଆଜ୍ଞା ପୋଷେଇବନାହିଁ କାରଣ ଆମେ ବହୁତ କଷ୍ଟ ମାନେ ପରିଶ୍ରମ ମୁଲିଆ ଲାଗୁଛନ୍ତି ତାଙ୍କୁ ତିନିଶହ ଟଙ୍କା ମଜୁରୀ ସାର୍ ଯଦି ଆପଣ କହୁଛନ୍ତି ଯେ ବାଇଗଣଟାକୁ ତିରିଶ ଟଙ୍କା କିଲୋ କରିବା କୋବିଟାକୁ ନହେଲେ କୋଡ଼ିଏ ଟଙ୍କା ଝୁଡ଼ଙ୍ଗ ଯେଉଁ ପଚାଶ ଟଙ୍କା ଅଛି ସେଇଟା ଚାଳିଶ ଟଙ୍କା ରେଟରେ ମୁଁ ଦେଇପାରିବି ଆଚ୍ଛା ଆଉ ଗୋଟେ କଥା ଆପଣ ଟିକେ ଗାଡ଼ି ଆପଣଙ୍କର ଯଦି ପଠେଇଦିଅନ୍ତେ ମୁଁ ଏଠୁ ସବୁ ଲୋଡ଼୍ କରିକି ପଠେଇଦିଅନ୍ତି ଆପଣଙ୍କ ପାଖକୁ ସେ ଗାଡ଼ି ଆରେ ସେ ଗାଡ଼ି ଭଡ଼ା ମୋତେ ଦେବାକୁ ପଡ଼ିବ କି ଯଦି ଗାଡ଼ି ଭଡ଼ା ଆପଣ ହଁ ମୁଁ ଆପଣଙ୍କର ଲୋଡ଼୍ କରିଦେବି ଆପଣ ଖାଲି ଗାଡ଼ିଟା ଡ୍ରାଇଭର୍ ସହିତ ଗାଡ଼ି ପଠେଇଦିଅନ୍ତୁ ମୁଁ ସବୁ ଲୋଡ଼୍ କରିଦେବି ଆଉ ପଇସାଟା କେବେ ମିଳିଯିବ ମୁଁ କଣ ଗାଡ଼ି ସାଙ୍ଗରେ ଗଲେ ମତେ ପଇସା ମିଳିଯିବ କି ହେଉ ଠିକ୍ ଅଛି ହେଉ ମୁଁ ତାହେଲେ ଆପଣ ଗାଡ଼ି ଟିକେ ପଠେଇଦିଅନ୍ତୁ କାଲି ଆପଣ ଆଠଟା ସୁଦ୍ଧା ଟିକିଏ ଗାଡ଼ି ପଠାଇଦେବେ ମୁଁ ଆପଣଙ୍କୁ ଠିକଣା ଦେଇ ଦେଉଛି ଏଇ ଠିକଣାରେ ଟିକେ ଗାଡ଼ିଟା ଗାଡ଼ି ପଠାଇଦେବେ ପଠାଇଦେଲା ପରେ ଆମ ଲୋକ ଆପଣଙ୍କ ଗାଡ଼ିରେ ସବୁ ମାଲ୍ ପତ୍ର ଭରିଦେବ ଆପଣଙ୍କ ଗାଡ଼ି ପଳାଇଗଲା ପରେ ମୁଁ ସେଇ ଗାଡ଼ି ସାଙ୍ଗରେ ଯିବି ମୋତେ ଟିକେ ପଇସା ବ୍ୟବସ୍ଥା କରିବେ ଆଉ ଆଚ୍ଛା ଓଜନଟା ସେଇଠି କରିବା ନୁହଁ କି ହଁ ଠିକ୍ ଅଛି କାଲି ଟିକେ ଆଠଟା ବେଳେ ଟିକେ ମନେକରି ପଠେଇଦବ